ଆଉ କୁଆଡ଼େ ମେଳାରେ ଅଛି ଆଉ କ'ଣ ସବୁ କିଣାକୁଣି କଲଣି ହଁ ମୁଁ ବି ଏବେ ଜଷ୍ଟ ତ ପହଁଚିଲି ଆଜି ଆପଣଙ୍କୁ ଦେଖିଲି ତ ହଁ ନାଇଁ ନାଇଁ ଏବେ ଚାଲିଛି ଆରମ୍ଭ ହୋଇଛି ଆଉ କେମିତି ଦୋକାନ ଚାଲିଛି କ'ଣ ହଁ ଦୋକାନ ଚାଲିଛି ଆମର ସବୁ କିଣାକିଣି ଆଉ ଟିକେ ଦୋକାନ ସାମାନ ଭର୍ତ୍ତି କରିବାପାଇଁ ହଁ ହଁ ହଁ ହଁ ମୋର ସେଇ କସମେଟିକ୍ ସାମାନ ଏସବୁ ଯାହା ଯାହା ଦରକାର ନେଇକି ଯାଉଚୁ ତଥାପି ଆଉ ଟିକେ ଦରକାର ଦୋକାନରେ ଫୁଲ୍ ହେଇକି ରହିଲେ ସବୁ ଭଲ ହଁ

ହଁ ହଁ ଠିକ ଆମର ଏଇ କସମେଟିକ୍ ଯାହା ଯାହା ଆଇଟମ୍ ଅଛି ଅଳ୍ପ ବହୁତ କରିକି ରଖିବା କଥା

ବର୍ଷା ଫର୍ଷା ନହେଲେ ଏକା ଭଲ ବେପାର ହେବ ବର୍ଷା ହେଲେ କିଛି ଭଲ ବେପାର ହେବନି ହଁ ମେଳାରେ ଯାହା ଦେଖିବା ଯାଗା ଫାଗା ଦେଖିକିନି ଇଏ କର ବୁକିଙ୍ଗ୍ କର ତାପରେ ଯିବା ସାମାନ୍ ନେଇକି

ହଁ ହଁ

ହଁ ଲାଇଟ୍ ଫାଇଟ୍ ନେଇକି ସବୁ ଲଗେଇବାର ଅଛି

ହଁ ହଁ କରେଇଦିଅ ଦୁଇଜଣଙ୍କ ଦୋକାନ ଚାଲିବ

ଏଥର ବର୍ଷା ନ ହେଉ କେମିତି ମେଳାଟାରେ ଦୋକାନଟା ଚାଲିବ ଆଉ ଟେଣ୍ଟ ଫେଣ୍ଟ ନେଇକି ରଖିବା କଥା ହଁ ହଁ ହଁ ହୋଉ ହଉ ଠିକ ଅଛି ହଉ ଠିକଅଛି